ଲକଡାଉନରେ ମୁଁ ବହୁତ କିଛି ଜିନିଷ ରୋଷେଇ କରିବାକୁ ଚେଷ୍ଟା କରିଥିଲି କିନ୍ତୁ ସେଥିରେ ମୁଁ ବିଫଳ ହେଇଛି ତଥାପି ଯେଉଁ ସବୁ ଜିନିଷ ଚେଷ୍ଟା କରିଥିଲି ସେଇଟା ମୁଁ ଜାଣିଛି ଯେମିତିକି ମୁଁ ଫାଷ୍ଟ ଭାତ ରୋଷେଇ କରିଥିଲି ଡାଲି ରୋଷେଇ କରିଥିଲି ଭଜା ରୋଷେଇ କରିଥିଲି ଦେନ୍ ଗାଜର ହାଲୁଆ ବି ରୋଷେଇ କରିବା ପାଇଁ ଚେଷ୍ଟା କରିଥିଲି ଦେନ୍ ଆଳୁଦମ୍ ବି ରୋଷେଇ କରିବା ପାଇଁ ଚେଷ୍ଟା କରିଥିଲି ଦେନ୍ ଆଳୁଚପ ଚେଷ୍ଟା କରିଥିଲି ପକୋଡ଼ି ଚେଷ୍ଟା କରିଥିଲି ଦେନ୍ ଦେନ୍ ଆମର ମାଛ ରୋଷେଇ କରିବାକୁ ଚେଷ୍ଟା କରିଥିଲି ଦେନ୍ ମିଠା ରସଗୋଲା ତିଆରି କରିବା ପାଇଁ ଚେଷ୍ଟା କରିଥିଲି ଦେନ୍ ଦହି ବୁନ୍ଦି କରିବା ପାଇଁ ଚେଷ୍ଟା କରିଥିଲି ପରଟା ଆଳୁ କଷା ଦେନ୍ ପୁରୀ ଦେନ୍ ଏସବୁ ଜିନିଷ ମୁଁ ଚେଷ୍ଟା କରିଥିଲି ଆଉ ସେଥିରେ ମୁଁ କିଛି ପରିମାଣରେ ସଫଳ ହେଇଛି କିଛି ପରିମାଣରେ ବିଫଳ ବି ହେଇଛିି କିନ୍ତୁ ଯାହାଦ୍ୱାରା କିି ବିଫଳ ହେଇଛି ମୁଁ କିଛି ଶିଖିଛି ଆଉ ଆଗକୁ ବି ବଢ଼ିଛି